ଅତୀତରେ ଯାହା ଆମର ସ୍ବାଧିନତା ସଂଗ୍ରାମୀ ମାନେ କରି ଯାଇଛନ୍ତି ବା ଗଢ଼ି ଯାଇଛନ୍ତି ତାହାର ସ୍ମୃତିକୁ ଆମେ ଇତିହାସ ବୋଲି କି ଜାଣୁ ତାହା ପାଇଁ ଆଜି ଆମର ସମାଜ ବା ଆମର ଦେଶ ଉନ୍ନତି ଧରଣର ଗଢ଼ି ତୋଳିଛି ଅତୀତରେ ଆମର ସ୍ବାଧିନତା ସଂଗ୍ରାମୀ ମାନେ ଇରେଂଜ ମାନଙ୍କ ସହିତ ଲଢ଼େଇ କରି ଆମ ଦେଶକୁ ଶାସନ ଆଣିଥିଲେ ଓ ଇରେଂଜ ମାନେ ଅତୀତରେ ଆମକୁ ବହୁତ ଅନ୍ୟାୟ ଅତ୍ୟାଚାର କରି ଲାଠି ମାଡ଼ ମାରି ସେମାନେ ଶାସନ କରୁଥିଲେ କିନ୍ତୁ ଆମର ସ୍ବାଧିନତା ସଂଗ୍ରାମୀ ମାନେ ମହାତ୍ମାଗାନ୍ଧୀ ସୁବାଷ ଚନ୍ଦ୍ର ବୋଷ ଜବାହାରଲାଲ ନେହେରୁ ବୀର ସୁରେନ୍ଦ୍ର ସାଏ ଲକ୍ଷ୍ମଣ ନାୟକ ଲାଲ ବାଲ ପାଲ ଏହି ସ୍ବାଧିନତା ସଂଗ୍ରାମୀ ମାନେ ଇରେଂଜ ମାନଙ୍କ ବିରୋଧରେ ଲଢ଼େଇ କରି ଆମ ଦେଶକୁ ସ୍ବାଧିନତା ଆଣି ସହୀଦ ହୋଇଯାଇଛନ୍ତି ସେମାନଙ୍କୁ ଆମେ ମନେ ପକାଇ ଅତୀତର ଅତୀତର କଥାକୁ ବହୁତ ଦୁଃଖ ଅନୁଭବ ବି କରୁ ସେହା ହିଁ ସେହା ହିଁ ଅତୀତର ଗାଥା ବା ଅତୀତର ଇତିହାସ ସେହି ଇତିହାସରେ ସେହି ଇତିହାସକୁ ମନେ ପକାଇ ଆମେ ନିଜକୁ ବହୁତ ଦୁଃଖିତ ବି ହଉ ଓ ଗର୍ଭ ବି କରୁ ଯେହେତୁ ଇରେଂଜ ମାନେ ଆମ ଭାରତକୁ ଶାସନ କରି ବହୁତ ଅନ୍ୟାୟ ଅତ୍ୟାଚାର କରୁଥିଲେ ବିଦେଶରୁ ଲୋକମାନେ ଆସି ଭାରତରେ ଶାସନ କରୁଥିଲେ ଆମ ଭାରତୀୟ ଲୋକମାନଙ୍କୁ ଅତ୍ୟାଚାର କରୁଥିଲେ ମାଡ଼ ମାରୁଥିଲେ ଆମର ବୀର ପୁରୁଷମାନେ ସେମାନଙ୍କ ସହିତ ଲଢ଼େଇ କରି ଆମ ଦେଶକୁ ସ୍ବାଧିନତା ଆଣିଲେ ଉଣେଇଶ ସତଚାଳିଶି ମସିହାରେ ଓ ସେହିଦିନ ଠାରୁ ଆମ ଭାରତ ବର୍ଷ ଏକ ସର୍ବଭୌମ ରାଷ୍ଟ୍ରରେ ପରିଣତ ହେଲା ଆଉ ଆମର ନେତା ମାନେ ସ୍ବାଧିନତା ସଂଗ୍ରାମୀମାନେ ଜବାହାରଲାଲ ନେହେରୁ ସୁବାଷ ଚନ୍ଦ୍ର ବୋଷ ବୀର ସୁରେନ୍ଦ୍ର ସାଏ ଲକ୍ଷ୍ମଣ ନାୟକ ଲକ୍ଷ୍ମଣ ନାୟକ ଲାଲ ବାଲ ପାଲ ଏମାନେ ହଉଛନ୍ତି ଆମର ଦେଶର ଗୌରବମୟ ଏମାନଙ୍କୁ ଆମର କୋଟି କୋଟି ପ୍ରଣାମ